ସାଧାରଣତଃ ଆମେ ସ୍ତ୍ରୀ ଲୋକମାନେ ବିଭିନ୍ନ ପ୍ରକାର ନୂଆ ନୂଆ ଜଳଖିଆ ବନଉ ଆଉ ସମସ୍ତଙ୍କୁ ଖୁଆଇବାରେ ଆମକୁ ଖୁସି ମିଳେ ତା' ସହିତ ନିଜକୁ ଖାଇବା ପାଇଁ ବି ଭଲ ଲାଗେ ତ ତା' ମଧ୍ୟରୁ ଏମିତି ତ ବହୁତ ଜଳଖିଆ ଆମେ ବନଉ କିନ୍ତୁ ତା' ମଧ୍ୟରୁ ଗୋଟେ ମୋ ପାଖରେ ଏମିତି ବନଉ ବନଉ ହଠାତ୍ ଗୋଟେ ନୂଆ ଜଳଖିଆଟେ ମୋ ପାଖକୁ ଚାଲି ଆସିଥିଲା ନିଜେ ନିଜ ଆଡ଼ୁ ଗୋଟେ ହୋଇଗଲା ସେଇଟା ତା' ନାଁ ହେଉଛି ଚୂଡ଼ାରେ ଚକୁଳି ପିଠା ନାଁ'ଟା ସିନା ଚୂଡ଼ାର ଚକୁଳି ପିଠା କିନ୍ତୁ ତା' ସହିତ ବିଭିନ୍ନ ପ୍ରକାର ପରିବା ବି ସେଠି ପଡ଼ିବ ଆଜି କାଲି ପିଲାମାନେ ପ୍ରାୟ ପରିବା ଖାଇବାକୁ ସେମାନେ ଭଲ ପାଆନ୍ତି ନାହିଁ ତେଣୁ ଏମିତି କେମିତି ସେମାନଙ୍କୁ ପରିବାଟା ଖୁଆଇ ହେବ ସେଇଟା ଭାବି କି ପ୍ରଥମେ ଘରେ କିଛି ଚୂଡ଼ା ଥିଲା ତାକୁ ମୁଁ ବତୁରେଇ ଦେଇ ଥିଲି ଆଉ ପରିବା ମଧ୍ୟ କିଛି ଥିଲା ପ୍ରଥମେ ଆମେ ମୁଁ ଚୂଡ଼ାକୁ ତିନି ଚାରି ଘଣ୍ଟା ବତୁରେଇ ଦେଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ୍ କରି ଦେଲି ତା' ସହିତ କିଛି ସୁଜିକୁ ମିଶେଇ ତାକୁ ଆଣ ତିଆରି କରିଦେଲି ସାଥିରେ ଘରେ ଥିଲା ବନ୍ଧାକୋବି ଫୁଲକୋବି ଗାଜର ମୂଳା ଏସବୁକୁ ପୁରା ଛୋଟ ଛୋଟ କାଟି କିରି ତା' ସହିତ ଗୋଳେଇ ଦେଲି ସାଙ୍ଗରେ ତା' ସାଙ୍ଗରେ ତାକୁ ବୋରକେଇବା ପାଇଁ କିଛି ଇନୋର ମୁଁ ନେଲି ସେ ଇନୋଟା ଜୁଆଣିର ଇନୋ ସ୍ମେଲ୍ଟା ଯେମିତି ଜୁଆଣି ଆସୁ ଥିବ ତାଦ୍ୱାରା ସେ ପିଠଉଟା ବୋରିକି ଗଲା ବୋରିକିବା ଦ୍ୱାରା ତାକୁ ଆମେ ହାଲ୍କା କି ଗୋଟେ ତେଲଟେ ମାରି ଦେବା ତା'ପରେ ଚକୁଳି ପିଠାଟା ଯେମିତି ଗୋଲ ଗୋଲ କରାଯାଏ ସେହିପରି ଟିକେ ମୋଟା କରିକି ସେଇ ସେହି ତାୱାରେ ପକେଇବେ ପତଳା କଲେ ଏଇଟା ଉଠିବନି ମୋଟା କରିକି ପକେଇବେ ମୋଟା କରିବା ଦ୍ୱାରା ପିଠଉଟା ପିଠାଟା ଭଲ ଭାବରେ ଫୁଲିବ ତା'ସହିତ ଗୋଟେ ବୁଟ ଡାଲି ଆଉ କିଛି ଟମାଟୋ କିଛି ପିଆଜ ଅଦା ରସୁଣ ଏଗୁଡ଼ାକୁ ତେଲରେ ସନ୍ତୁଳା କରି ତାକୁ ଆମେ ଗ୍ରାଇଣ୍ଡିଙ୍ଗ୍ କରି ଗୋଟେ ଚଟଣୀଟେ ତିଆରି କରିବା ଆଉ ଏଇଠି ଦେଖନ୍ତୁ ମାନେ ପରିବା ବି ପଡ଼ିଲା ଚୂଡ଼ା ବି ପଡ଼ିଲା ଏସବୁ ହେଲ୍ଦି ଜିନିଷ ଛୁଆମାନଙ୍କୁ ବି ଏଇଟା ଆମକୁ ଖାଇବା ଖାଇବାକୁ ଦେବା ପାଇଁ ଭଲ ଲାଗିବ ଆଉ ନିଜକୁ ବି ଖାଇବାକୁ ପାଇଁ ଭଲ ଲାଗିବ